ରନିଙ୍ଗ୍ ବା ଦୌଡ଼ିବା ଦୌଡ଼ିବା ଏମିତି ଏକ ଜିନିଷ ଯାହାକି ଆମର ଶରୀରକୁ ପୁରା ସୁସ୍ଥ ରଖିଥାଏ ସବଳ ରଖିଥାଏ ଏବଂ ଆମ ଶରୀରକୁ ଏକ ସୁଖମୟ ଜୀବନ ପ୍ରଦାନ କରିଥାଏ କାହିଁକିନା ଆମେ ଯେତେବେଲେ ରନିଙ୍ଗ୍ କରୁଛୁ ବା ଦୌଡ଼ୁଛୁ ସେତେବେଳେ ଆମ ଶରୀର ଫଙ୍କସନ୍ ହୁଏ ଏବଂ ଆମ ଶରୀର ସବୁ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବରେ ପ୍ରଚଳନ ହୁଏ ବା ରକ୍ତ ସଞ୍ଚାଳନ ମଧ୍ୟ ବହୁତ ଭଲ ଭାବରେ ହୋଇଥାଏ ଆମେ ରନିଙ୍ଗ୍ କରିବାର ଅନେକ ଗୁଡ଼ିଏ ଫାଇଦା ଅଛି ଯଥା ଆମେ ଶରୀର ବି ସୁସ୍ଥ ରହିବ ଏବଂ ଆମର ଶରୀର କେବେ ହେଲେ ବୃଦ୍ଧ ଦେଖା ଯିବନାହିଁ କାହିଁକିନା ଏ ଦୁନିଆରେ ଏମିତି ଏକ ଜିନିଷ ଅଛି ଯାହା ଦ୍ୱାରା ଆମେ ଯୌବନ ଅବସ୍ଥାରେ ବହୁତ ବହୁତ ଦିନ ପାଇଁ ଆମେ ରହିପାରିବା କାହିଁକିନା ଦୌଡ଼ିବା ଦ୍ୱାରା ବା ଯୋଗ କରିବା ଦ୍ୱାରା ବା ବ୍ୟାୟାମ କରିବା ଦ୍ୱାରା ଆମ ଶରୀର କ'ଣ ହୁଏନା ଆମ ଶରୀର ସଞ୍ଚାଳିତ ହୋଇଥାଏ ଏବଂ ଏହା ଦ୍ୱାରା ଆମ ଶରୀର ପୁରା ଷ୍ଟ୍ରଙ୍ଗ୍ ହୋଇଥାଏ ତ ଏମିତି ନୁହେଁକିି କେବଳ ଦୌଡ଼ାଲିମାନେ ଦୌଡ଼ନ୍ତି ଆମେ ସମସ୍ତେ ରନିଙ୍ଗ୍ କରିବା କଥା ବା ଦୌଡ଼ିବା କଥା ଏବଂ ଆମେ ରନିଙ୍ଗ୍ କଲାବେଳେ ସବୁବେଲେ ଗୋଟେ ମନ ଗୋଟିଏ ଚିତ୍ତ ଗୋଟିଏ ପ୍ରାଣ ଦେଇ ଏ ସେ କେବଲ ଟ୍ରେକ୍କୁ ଦେଖିବା କଥା ଏବଂ ରନିଂ କରିବା କଥା ଏବଂ ଆମ ଆଗରେ ଯେଉଁ କମ୍ପିଟିଟର୍ମାନେ ଅଛନ୍ତି ବା ଯେଉଁମାନେ ଦୌଡ଼ୁଛନ୍ତି ସେମାନଙ୍କୁ ଆମେ ଧ୍ୟାନ ଦେବା ନାହିଁ ଏବଂ ଆମେ ଆମ ନିଜ ମନରେ ଆମେ ଯେତେ ବେଗରେ ଦୌଡ଼ିବା କଥା ତା'ଠାରୁ ଆଉ ଅଧିକ ବେଗରେ କିପର ଦୌଡ଼ିବା ସେଭଳି ଭାବରେ ଆମେ ଚିନ୍ତା କରିବା କଥା ଏବଂ ସେ ତାହା ଆମେ କରିବା କଥା